ମୁଁ ରାମାୟଣ ନାମଙ୍କ ପୁସ୍ତକଟିକୁ ଅନେକ ଥର ପଢ଼ିଛିି ଏବଂ ଏହି ପୁସ୍ତକଟି ମୋତେ ଅତ୍ୟଧିକ ଭଲ ଲାଗେ କାରଣ ଏହି ପୁସ୍ତକଟିରେ ଶ୍ରୀରାମଚନ୍ଦ୍ରଙ୍କର କାହାଣୀ ଅଟେ ଏହି ପୁସ୍ତକରେ ଶ୍ରୀରାମଚନ୍ଦ୍ରଙ୍କର ପିଲା ଠାରୁ ବଡ଼ ପର୍ଯ୍ୟନ୍ତ ସମସ୍ତ ଘଟଣା ଏଥିରେ ଲେଖା ହୋଇଛି ଯେପରିକି ହୋଇଛି ଯେ ରାଜା ଦଶରଥ ହେଉଛନ୍ତି ସୂର୍ଯ୍ୟବଂଶର ରାଜା ସେ ବହୁତ ଜପ ତପ କରି ଚାରୋଟି ପୁତ୍ର ପ୍ରାପ୍ତ କରିଥିଲେ ଯେଉଁମାନେ ହେଲେ ଶ୍ରୀରାମଚନ୍ଦ୍ର ଭରତ ଲକ୍ଷ୍ମଣ ଓ ଶତ୍ରୁଘନ ସେହି ରାଜକୁମାର ମାନେ ବହୁତ ଭଲ ସଂସ୍କାର ଓ ଶିକ୍ଷା ପ୍ରାପ୍ତ କରି ବଡ଼ ହୋଇଥିଲେ ରାମଚନ୍ଦ୍ର ହେଉଛନ୍ତି ଏକମାତ୍ର ମର୍ଯ୍ୟାଦା ପୁରୁଷ ସେହି ଚାରୋଟି ରାଜକୁମାର ବିବାହ କରିଲେ ରାଜା ଜନକଙ୍କ ଝିଅମାନଙ୍କୁ ବିବାହ କରିଲେ ବିବାହ କିଛି ଦିନ ପରେ ରାଜା ଘୋଷଣା କରିଲେ ଯେ ରାମଚନ୍ଦ୍ରଙ୍କର ରାଜ୍ୟ ଅଭିିଷେକ ହେବ ଏହି ସମୟରେ ରାଣୀ କୈକେୟୀ ନିଜର ବର ମାଗି ରାମଚନ୍ଦ୍ରକୁ ବନବାସ ପଠାଇ ଦେଲେ ଓ ନିଜ ପୁତ୍ର ଭରତକୁ ରାଜା କରାଇଲେ ସେହି ଚାରି ଭାଇ ମଧ୍ୟରେ ଅନେକ ଭଲ ପାଇବା ଥିଲା ତେଣୁ ରାମଚନ୍ଦ୍ର ଏକା ନୁହେଁ ନିଜ ସ୍ତ୍ରୀ ଓ ସାନ ଭାଇ ଲକ୍ଷ୍ମଣ ସହିତ ଚଉଦ ବର୍ଷ ବନବାସ କରିଲେ ଏବଂ ଭରତ ରାଜଗାଦିରେ ନ ବସି ରାମଚନ୍ଦ୍ରଙ୍କ ଏକ ଦାସ ରୂପରେ ରାଜ୍ୟ ସମ୍ଭାଳିଲେ ସେହି ବନବାସ ସମୟରେ ସୀତାଙ୍କୁ ଦୁଷ୍ଟ ରାବଣ ଅପହରଣ କରି ନେଇ ଯାଇଥିଲେ ଏବଂ ରାମଚନ୍ଦ୍ର ନିଜର ବାନର ସେନା ସହିତ ସୀତାଙ୍କୁ ଫେରାଇ ଆଣିଥିଲେ ଓ ଦୁଷ୍ଟ ରାବଣର ବଧ କରିଥିଲେ ଏହି ପୁସ୍ତକରୁ ଶ୍ରୀରାମଚନ୍ଦ୍ରଙ୍କର ମହାନତା ଓ ମର୍ଯ୍ୟାଦା ଶିଖିବାକୁ ମିଳେ ଓ ଏହା ଏକ ପୌରାଣୀଙ୍କ ଘଟଣା ହୋଇଥିବାରୁ ମୋତେ ଏହାକୁ ପଢ଼ିବାକୁ ବହୁତ ଭଲ ଲାଗେ ତେଣୁ ମୁଁ ଏହି ପୁସ୍ତକଟିକୁ ବାରମ୍ବାର ପଢ଼ିଥାଏ ଓ ମୁଁ ପ୍ରତିଦିନ ଏହି କାହାଣୀଟିକୁ ଟିଭିରେ ଦେଖିବାକୁ ଚାହେଁ